ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ପାଞ୍ଚହଜାର ଛଅଶହ ସତୁରି ଆଠହଜାର ନଅଶହ ନବେ ପଚାଶହଜାର ପାଞ୍ଚଶହ ତେପନ ଅଶୀହଜାର ଦୁଇଲକ୍ଷ ତିରିଶହଜାର ତିନିଶହ